ଆଜିକାଲି ପିଲାମାନେ ଖେଳୁଥିବା ନୂଆ ଗେମର ନାମ ହେଉଛି ଫ୍ରି ଫାୟାର ଯାହା ମୋବାଇଲ ଫୋନ ମାଧ୍ୟମରେ ଏହାକୁ ଖେଳୁଛନ୍ତି ଏହି ଗେମରେ ପିଲାମାନେ ନିଜ ସାଙ୍ଗମାନଙ୍କ ସହ ମିଶି ଏହି ଗେମ ଟିକୁ ଖେଳିଥାନ୍ତି ଏହି ଖେଳ ଖେଳିବା ପାଇଁ ପିଲାମାନେ ବହୁତ ଆଗ୍ରହ ହୋଇଥାଆନ୍ତି ଏହି ଗେମରେ ମୋବାଇଲ ଫୋନରେ ନେଟୱାର୍କର ଆବଶ୍ୟକ ହୋଇଥାଏ ଏହି ଗେମକୁ ଖେଳି ସାଙ୍ଗମାନଙ୍କ ସହ ମନୋରଞ୍ଜନ କରିଥାନ୍ତି ଏହି ଗେମରେ ଗ୍ରୁପ ହୋଇ ଖେଳିବାକୁ ପଡ଼ିଥାଏ